ଆଜ୍ଞା ମ୍ୟାଡ଼ାମ୍ କ୍ଷୀର ଆପଣଙ୍କ କେତେ କେତେବେଳେ ଦରକାର କହିଲେ କାଲିକି କାଲି କେତେବେଳେ ଦରକାର ସକାଳେ ନା ସନ୍ଧ୍ୟାବେଳେ

ତ ସକାଳେ ଦରକାର

ଯଦି ନଅଟା ସାଢ଼େ ନଅଟାରେ କ୍ଷୀର ନେବେ ତ କେତେ ମୁଁ ବାଧ୍ୟ ହେଇକି ରାତି କ୍ଷୀର ମିଶାଇବାକୁ ପଡ଼ିବ ପାଞ୍ଚ ଲିଟର ତ ପାଞ୍ଚ ଲିଟର ତ ହଁ ହେଇଯିବ ନାହିଁ ନାହିଁ ମ୍ୟାଡ଼ାମ୍ ପାଣି ତ ମିଶାଇବୁନୁ ଯେହେତୁ ଠାକୁରଙ୍କ କାମ ପାଣି ମିଶାଇବୁନୁ କିନ୍ତୁ ଯାହା ହେଲେ ବି ପାଣି ଟିକେ ରହିବ ମିଟର ପକାଇଲେ ପଚିଶ ପଏଣ୍ଟ ରହୁଛି ନା ତ ସେ ଯେମିତି ହେଲେ ପଚିଶ ପଏଣ୍ଟ କେତେ ରହିବ ମିଟର ପ୍ରପର୍ ମିଟର ହେଉଛି ଛବିଶ ମିଟର ଯଦି ପଚିଶ ମିଟର ତ ରହିବ ଯେମିତି ବି ହେଲେ

ଲିଟରକୁ ମ୍ୟାଡ଼ାମ୍ ରହୁଛି ଚାଳିଶ ଟଙ୍କା

ସେଇ ଦୁଇଶହ ଟଙ୍କା ଖଣ୍ଡେ ପଡ଼ିବ ତ ଆପଣଙ୍କୁ ସକାଳୁ

କାଲି ତ ଏକାଥରେ ଯିବେ ଦେଇ ଦେବେ ଆଜି ପୁଣି କ'ଣ ପାଇଁ ଦେବେ କାଲି ଆଠଟା ସୁଦ୍ଧା ମୁଁ ଯିବି ଆଠଟା ସୁଦ୍ଧା ପଇସା ମୋତେ ଦେବେ ମୁଁ କ୍ଷୀର ବି ଦେଇ ଦେବି ଆପଣ ଯଦି ମିଟର ପକାଇ ଚେକ୍ କରିଦେବେ ଆଉ ହଁ ହଉ କେଉଁ ମନ୍ଦିର କହିଲେ ଆଜ୍ଞା ଆଜ୍ଞା ଠିକ୍ ଅଛି